ବର୍ତ୍ତମାନ ଦେଖାଯାଉଛି ସୋସିଆଲ୍ ମିଡ଼ିଆରେ ବହୁତ ଲୋକ ତାଙ୍କର ନିଜର ଚିନ୍ତାଧାରାକୁ ରଖୁଛନ୍ତି ବିଭିନ୍ନ ବିଷୟ ବସ୍ତୁ ବର୍ତ୍ତମାନ ସାଧାରଣ ଘଟଣାବଳୀକୁ ମଧ୍ୟ ରଖୁଛନ୍ତି ଏଥିରେ ମୁଁ ସାଧାରଣତଃ ଭାବେ ଯଦି କହିବି ବର୍ତ୍ତମାନ ଦେଶରେ ଘଟୁଥିବା ବିଭିନ୍ନ ଘଟଣାବଳୀ ରାଜନୀତିକ କାର୍ଯ୍ୟକ୍ରମକୁ ମୁଁ ମଧ୍ୟ ସୋସିଆଲ୍ ମିଡ଼ିଆ ଯଥା ଷ୍ଟାଟସ୍ ହ୍ଵାଟ୍ସଅପ୍ ଷ୍ଟାଟସ୍ ଫେସବୁକ୍ ଇନଷ୍ଟାଗ୍ରାମ୍ ରେ ମଧ୍ୟ ମୁଁ ସ୍ଥାନ ଦେଉଛି ଏଥିରେ ମୋତେ ଟେକ୍ନୋଲୋଜି ବା ବୈଷୟିକ ବିଭାଗ ମୋତେ ବେଶୀ ସାହାଯ୍ୟ କରୁଛି କାରଣ ଏଇ ଯୋଉ ମୋର ଚିନ୍ତାଧାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ମୁଁ ସୋସିଆଲ୍ ମିଡ଼ିଆରେ ଦେଲା ଫଳରେ ମୋତେ କିଛି ଲୋକ ଜାଣୁଛନ୍ତି ଆଉ ଏଇ ଜାଣିବାରେ ସାହାଯ୍ୟ କରୁଛି ଏଇ ଟେକ୍ନୋଲୋଜି ନିଶ୍ଟିତ ଭାବରେ କାରଣ ଇନଷ୍ଟାଗ୍ରାମ୍ ଫେସବୁକ୍ ଏ ଯୋଉ ପ୍ଲାଟଫର୍ମ ଯଦି ନଥାନ୍ତା ତେବେ ଆମେ କେପରି ଆମ ଚିନ୍ତାଧାରା ଆମ ବକ୍ତବ୍ୟକୁ ସ୍ଥାନ ଦିଅନ୍ତେ ତେଣୁ ଏଥିରେ ମଧ୍ୟ ଆହୁରି ମଧ୍ୟ ଆମେ ଚିନ୍ତା କରୁଛୁ ଯେ ଆମର ଯୋଉ ଗୋପନୀୟତା'ର ରହିଛି ଗୋପନୀୟତା'ର ସୁରକ୍ଷାପାଇଁ ରକ୍ଷଣବ୍ୟକ୍ଷଣ ପାଇଁ ମଧ୍ୟ ଆମେ ଚିନ୍ତିତ ଯଦି ଆମର ଚିନ୍ତାଧାରାକୁ ଅନ୍ୟ ଲୋକମାନେ ଯଦି କିଛି ଖରାପ ଭାବରେ ବ୍ୟବହାର କରିବେ ତେବେ ସେଥିପାଇଁ ମଧ୍ୟ ଆମେ ଚିନ୍ତିତ ରହିଛୁ